ଯେତେବେଳେ ନିର୍ବାଚନ ସମୟ ଆସେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏମିତି କି ହସ୍ପିଟାଲ୍ରେ ଅସୁବିଧା ହୁଏ ତା'ପରେ ଘରେ ବି ପାଠ ପଢ଼ି ପାରନ୍ତିନି ପିଲା ବିଦ୍ୟାଳୟରେ ସେମାନେ ବହୁତ ସବୁ ସାଉଣ୍ଡ୍ ଲଗେଇକି ସାଉଣ୍ଡ୍ ସିଷ୍ଟମ୍ ଲଗେଇକି ଯୋଉ ସ୍ଲୋଗାନ୍ ଦେଇକି ଆସନ୍ତି ଜଣେ ପିଲା ତା'ର ସେ ପଢ଼ୁଥିବ କାଲି ତା'ର ଏଗ୍ଜାମ୍ ଥିବ ହେଲେ ସେ ପିଲା କେବେ ବି ମାନେ ସ୍ଥିର ମନରେ ପଢ଼ି ପାରିବନି ସେ ତାର ଯୋଉ ସାଉଣ୍ଡ୍ ସେ ଯେଉଁ ସ୍ଲୋଗାନ୍ ଗୁଡ଼ିକ ଶୁଣିବ ନିଶ୍ଚୟ ତାକୁ ଆକର୍ଷିତ କରିବ ଏବଂ ସେ ନ ପଢ଼ିକି ବାହାରକୁ ପଳେଇ ଆସିବ ଏବଂ ନେକ୍ସଟ୍ ତା'ର ଯେଉଁ ଏଗ୍ଜାମ୍ ଥିବ ସେ କ'ଣ ଲେଖିବ ଏବଂ ଆଉ କାହା ଘରେ ଯଦି ବୃଦ୍ଧ ଲୋକର ମାନେ ରୋଗୀଣା ଥାଆନ୍ତି ସେମାନଙ୍କୁ ଜୀବନ କେମିତି ଲାଗୁଥିବ ସେମାନେ ବହୁତ ସାଉଣ୍ଡ୍ ଶୁଣିଲେ ଭଲଲାଗେ କି ତାଙ୍କୁ ଭଲ ଲାଗେନି ଏମିତି ବହୁତ ସାରା ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏବଂ ଗୋଟେ ଦଳ ଆଉ ଗୋଟେ ଦଳକୁ ମଧ୍ୟ ବହୁତ ରାଗ ବି ରଖିଥାଏ ବାଡ଼ିଆ ପିଟା ହୁଅନ୍ତି ଯେମିତି କଂଗ୍ରେସ ବିଜେଡ଼ି କଂଗ୍ରେସ ଯଦି ଜିତିବ ବିଜେଡ଼ି କ'ଣ କରିବ ମାନେ ଗୋଟେ ବହୁତ ସାରା ରାଗ ରଖିଥାନ୍ତି କେଉଁ ବାଟରେ ମାରିବେ କାହାର ଗାଡ଼ି ଆକ୍ସିଡ଼େଣ୍ଟ୍ ଏମିତି ସବୁ କରିଦିଅନ୍ତି ଆଉ ଗୋଟିଏ ଗୋଟିଏ ଭୋଟ୍ ପାଇଁ ଲୋକମାନଙ୍କୁ ମଦ ମାଂସ ଏ ସବୁ ଦେଇକି ମତାନ୍ତି ଖାଲି ଏବଂ କେତେବେଳେ ଉଭୟ ଦଳ ଏକାଠି ହୋଇଯିବେ ସେତେବେଳେ ତ ବହୁତ ଭୟଙ୍କର ଦୃଷ୍ଟିରେ ଆସିବ ଯେମିତିକି ମାନେ କିଏ କାହା ଉପରକୁ କ'ଣ ଟମାଟୋ ପକାଇ ଦେଲା କି କିଏ କାହାର ଅଣ୍ଡା ପକାଇଦେଲା ଏମିତି ସବୁ ଝଗଡ଼ା ଝାଟି ହୁଅନ୍ତି ଏବଂ ଚେୟାର୍ ଟେବୁଲ୍ ଥାଏ ଚେୟାର୍କୁ ଭଙ୍ଗାରୁଜା କରିଦିଅନ୍ତି ଏବଂ ସେଥିମଧ୍ୟରୁ ମଣିଷମାନଙ୍କର କାହାର ମାନେ ମୃତ୍ୟୁ ହୁଏ ତ କାହାର ଗଡ଼େଇ ହୁଏ ହାତରୁ ଏମିତି ବହୁତ ସାରା ଦେଖିବାକୁ ମିଳିଥାଏ ଏବଂ ଟଙ୍କା ଲୁଟ୍ ଟଙ୍କା ଲୁଟ୍ କ'ଣ ଏବେ ମନେ କର ଗୋଟିଏ ଦଳ ଆଉ ଗୋଟେ ଦଳ ଅଛନ୍ତି ମନେକର ବିଜେଡ଼ି ଆଉ କଂଗ୍ରେସ ତ ଏବେ କଂଗ୍ରେସ ଯଦି ଜିତି ଯିବ ବିଜେଡ଼ି ମାନେ କଂଗ୍ରେସ ପାଖରେ ବହୁତ ପଇସା ଥିବ ତ ବିଜେଡ଼ି ତାଙ୍କୁ ମାନେ ଆଟାକ୍ କରିବ କେମିତିି ତାଙ୍କ ସବୁ ପଇସା ମୁଁ ଲୁଟ୍ କରିବି ଗୋଟେ ଗୋଟେ ଟଙ୍କା ଏବଂ ଗୋଟେ ଗୋଟେ ଭୋଟ୍ ପାଇଁ ମାନଙ୍କୁ ମଦ ମାଂସ ଦେଇକି ମତଉଛନ୍ତି ଆଉ କ'ଣ ପଇସା ଦେବୁ ଦେବୁ ବୋଲିକି ଆଉ ଏସବୁ ହେଉଛି ବହୁତ ଅସୁବିଧା କେତେଜଣଙ୍କର ମୃତ୍ୟୁ ତ ହୋଇଥାଏ ଏଇ ନିର୍ବାଚନ ସମୟରେ ତ କେତେଜଣଙ୍କର କେତେ କ'ଣ ସବୁ ଅସୁବିଧା ହୁଏ ଆଉ ବିଦ୍ୟାଳୟରେ ଯଦି ପାଠ ପଢ଼ୁଥିବେ ପିଲା ତ ରାସ୍ତା ପାଖରେ ଯଦି ବିଦ୍ୟାଳୟ ଥିବ ରାସ୍ତାରେ ସାଉଣ୍ଡ୍ ସିଷ୍ଟମ୍ କରିକି ସେଥିରେ ବି ପିଲାଙ୍କ ବି ଚେଷ୍ଟା କରୁଛି ଆଉ ଶିକ୍ଷକ ବି ସେଥିରେ ଡିଷ୍ଟ୍ରବ୍ ହେଉଛନ୍ତି ତ ପିଲାମାନେ କ'ଣ ଶାନ୍ତିରେ ପଢ଼ି ପାରିବେ କି ନା ପାରିବେନି ଏସବୁର ବହୁତ ଅସୁବିଧା ହେଉଛି